ହଁ କିଏ କହୁଥିଲେ ଓଃ ଯେଉଁ ହଁ କଁ ପାଇଁ ଫୋନ୍ କରିଥିଲେ ହଁ ହୁଁ ହଁ ଆମର ତ ଗାଡ଼ି ବହୁତ୍ ଗାଡ଼ି ଆଉ ହେଉଛି ହଁ ଅଛି ଗୋଟେ ଗାଡ଼ି ଫାଙ୍କା ଅଛି ଏତେ ବାଟ କହୁଛ ମାନେ ପୁରୀ କହୁଛ ପୁରୀ ଲାଇନ୍ ଅଲଗା କେଉଁଝର ଯେଉଁ ଘଟଗାଁ ଲାଇନ୍ ଅଲଗା ଆଉ ବେଶୀ ନା ନା ବହୁତ୍ ପଇସା ଲାଗିବ ଆଉ ହଁ ପାଖାପାଖି ଲାଗିଯିବ ଦଶ ହଜାର ଲାଗିଯିବ ମୁଁ ହେଉଛି ସେଥିରେ ପୁଣି ଅଛି ଟୁଲ୍ ଗେଟ୍ ଭଡ଼ା ଅଛି ପାର୍କିଂ ଭଡ଼ା ଅଛି ଆଉ ହେଟା ତୁମେ ଦେବ ନା ତୁମେ ଯଦି ଦେବ ଯଦି ସେଇଟା ଯଦି ଦେବ ତାହାଲେ ମୁଁ କିଛି କମ୍ କରିଦେବି ହଁ ତମ ହାତରୁ ଦିଆଯିବ ତମେ ହାତରୁ ଯଦି ଦେବ ତାହାଲେ ମୁଁ ସାତ ହଜାର କି ଆଠ ହଜାର ଟଙ୍କା ନେବିଁ ଆଉ ଆଠ ହଜାର ନେବିଁ ଆଉ ତୁମେ ଡେଟ୍ ଫିକ୍ସ କରିକରି କହିବ ନା ତୁମେ କେଉଁଦିନ ଯିବ ଭେରି ତୁମ ସୁବିଧା ନେଇକି କହିବ ନା ଆମ ଗାଡ଼ି ଫାଙ୍କା ହେବାର କ'ଣ ଅଛି କି ତୁମେ ଯେଉଁ ଦିନ ଠିକ୍ କରିବ ସେ ଦିନ କହିବ ହେଉଛି ମୋର ଆଉ କେଉଁ କଲ୍ ରଖି ନ ଥିବି ସେ କଲ୍କୁ ଧରିବି କେତେ ମୁହଁ କେଉଁ କେମିତିଆ ଗାଡ଼ି ଦରକାର କେତେ ଜଣ ଯିବା ଭଳିଆ ଆଉ ତାହାଲେ ବୋଲେରୋରେ ହେଇ ପାରିବନି ବୋଲେରୋ ନିହାତି ନଅ ଜଣ ହଉ ହଉ ମୋର ବହୁତ ଗୁଡ଼ିଏ ଗାଡ଼ି ତ ଅଛି ଆଉ ଗୋଟେ ଦେଖିବା ବଡ଼ ଗାଡ଼ିଟେ ଦେଖିକି କରିଦେବି ଆଉ ହଉ ଯାଇଁକି ହଁ ସେଥିରେ ଆଉ ସୁବିଧା ଆଉ ଯାଇଁ କି ଧଡ଼ ଧଡ଼ ମାନେ ବାହାରିଲେ ଟିକେ ଅଦ୍ଭୂତ ମାନେ ବହୁତ୍ ଜାଗା ବୁଲିପାରିବ ଆଉ ତୁମକୁ ଲେଟ୍ ଲେଟ୍ ଯଦି କହିବ ଗୋଟେ ଜାଗାରେ ଯଦି ରହିବିଁ ଅଧ ଘଣ୍ଟାରେ ଇଏ ହଉ ହଉ ହଉ ହଉ ହଉ ହଉ ରଖରେ ମୋର ଫୋନ୍ ଆସିଲାଣି